ଜଳ ଅଭାବ ହେଲେ କହିଲେ ଆମେ ବହୁତ ଏହାର ସମ୍ମୁଖୀନ କରିଛୁ ଇଏ ସାଧାରଣତଃ ଖରାଦିନେ ଆମେ ଏହାର ପ୍ରଭାବ ବହୁତ ପଡ଼େ ଖରାଦିନେ ଆମର ଏ ଏପଟେ କୂଅ ପୋଖରୀ ସବୁ ଶୁଖିଯାଏ ଆଉ ଜଳ ପାଇଁ ବହୁତ ଆମେ ହଇରାଣ ହୋଇଛୁ ଆଉ ଯେଉଁ ନଳକୂଅ ଫଳକୂଅ ଅଛି ତାକୁ ତାହା ବି ଶୁଖିଯାଏ ଏହାର ମୁକାବିଲା ପାଇଁ ଆମେ ବହୁତ ଥର ବି ସରକାରଙ୍କୁ ଇଏ କର୍ଣ୍ଣଦ କରିଛୁ ଆଉ ନଳ ଯେଉଁ ନଳକୂଅ ଅଛି ସେ ତ ଶୁଖିଯାଏ ଆଉ ଏହାର ଗୋଟିଏ ୟେ ହେଲା ଆମେ ଜଳକୁ ଅଯଥା ନଷ୍ଟ କରିବା ନାହିଁ ବର୍ଷା ଜଳକୁ ବି ଆମେ ସଞ୍ଚୟ କଲେ ଆମେ ଏହାର ଏହାର ବି ତା' ସୁବିଧା ଆମେ ପାଇପାରିବା ଆଉ ଆମ ସରକାରଙ୍କତିରେ ବି ଅନୁରୋଧ କରିଛୁ ଗାଁରେ ଏକ ଜଳଭଣ୍ଡାର ଜଳଭଣ୍ଡାର କଲେ ଆମେ ସମସ୍ତେ ପାଣି ସୁବିଧାରେ ପାଇ ପାରିବୁ ଏହା ପାଇଁ ଆମେ ଅନୁରୋଧ କରୁଛୁ ସ